ଭାଇ ଯାଜପୁରରୁ ରଘୁ ଢାବା ହୋଟେଲରୁ କହୁଥିଲେ କି ମୁଁ ପଦନା ବାବୁ କହୁଥିଲି ଆପଣଙ୍କ ହୋଟେଲରେ କାଳେ ସେ ମଟନ୍ ହେଉଛି ମଟନ୍ ହେଉଛି ମୋର ପାଞ୍ଚ କିଲୋ ସନ୍ଧ୍ୟା ବେଳକୁ ଦରକାର ଥିଲା ମଟନ୍ କିଲୋ କେତେ ଟଙ୍କା ନେଉଛ ଆଉ ଏଇ ମୋର ପାଞ୍ଚ କିଲୋ ଦରକାର ଥିଲା ରୋଷେଇ କରିଦେବ ତ ମୁଁ ବା ଜାଣିଛି ଆପଣଙ୍କ ହୋଟେଲରେ ଭଲ ରୋଷେଇ ହେଉଛି ସେଥିପାଇଁ କହୁଥିଲି ମୋର ପାଞ୍ଚ କିଲୋ ମଟନ୍ ଦରକାର ଥିଲା ମୋର ଆଜି ଜନ୍ମ ଦିନ ଅଛି ମୋ ସାଙ୍ଗମାନେ ଆସିବେ ସନ୍ଧ୍ୟାବେଳକୁ ଏକ କେକ୍ କଟା ସରିଲା ପରେ ମୋ ସାଙ୍ଗ ମାନେ ଖାଇବେ ତେଣୁ ଟିକେ ଭଲ କରି ରୋଷେଇ କରିବେ କମ୍ ମସଲା ଦେବେ ବେଶୀ ରାଗ କରିବେନି କି କମ୍ ତେଲ ଦେବେ ପାର୍ସଲ୍ ଏଇଠି ଦେଇଦେବନା ଆମେ ଯାଇକି ଯଦି ଆପଣ ଦେଇପାରିବେ ପାର୍ସଲ୍ ଦେଇପାରିବେ ଆମେ ଏଠି କ୍ୟାସ୍ ଦେଇଦେବୁ ଅନଲାଇନ୍ ନା କ୍ୟାସ୍ ନେବେ ଯଦି କ୍ୟାସ୍ ନେବେ ପାର୍ସଲ୍ ଆଣିଲା ବେଳେ ଆମେ ଏଇଠି ଦେଇଦେବୁ ଟିକେ ଭଲ ଭାବରେ ରୋଷେଇ କରି ଦେବେ ମୋ ସାଙ୍ଗମାନେ ଆସିବେ ସନ୍ଧ୍ୟାବେଳକୁ ଖାଇବେ କେକ୍ କଟା ସରିଲା ପରେ କେତେ ଟାଇମ୍ରେ ଆଣିକି ଦେଇପାରିବେ ଯେତେବେଳେ ପାର୍ସଲ୍ ଆସିବ ଆପଣ ମୋତେ ଫୋନ୍ କରିବେ